ହଁ ମୁଁ ପହଞ୍ଚିଗଲିଣି ତୁମେ କେଉଁଠି ନା ମୋର ଟିକିଏ ଲେଟ୍ ହବ ମୁଁ ମର୍ଣ୍ଣିଂୱାକ୍ରେ ଆସିଛି ହେରି ଷ୍ଟାଡ଼ିୟମ୍ ଭିତରେ ଅଛି ହଁ କେଉଁ ଜାଗାରେ ଅଛ ତୁମେ ଅ ହଉ ମୁଁ ଆଜି ଷ୍ଟାଡ଼ିୟମ୍ ଭିତରେ ମର୍ଣ୍ଣିଂୱାକ୍ କରୁଛି ସେଇ ତ ବି ଜେ ପି ସରକାର ଆସିଛି ଯେ ସେଇ ଟାଇଲ୍ ପକେଇଛି ଉଠି ଉଠି ଯାଉଛି ଆଉ ଉଠିଗଲାଣି ସବୁ ଆଉ ଏଇ ଯେଉଁ ଚାଲିବାକୁ ହଁ ନା ଆଉ କ'ଣ ଘରେ ତାର ତ ଏବେ ତ ଆମର ଏଠି ତ ଟାଇଲ୍ ଉଠି ଯାଇଛି ସେ ପାଚିରୀ ଶୋଇ ପଡ଼ୁଛି ଆଉ ଏଠି ବିଭିନ୍ନ ପ୍ରକାର ଅସୁବିଧା ସବୁ ହେଇଛି ଆଉ ଦାବି ତ କରୁଛି ନବୀନ ସରକାର ଯଦି ବି ଜେ ଡ଼ି ଗଲା କାହାକୁ କହିବ ଶାସନ ତାଙ୍କ ଗାଦି ଅଛି ସେ କାହାକୁ କହିବେ ପନ୍ଦରଥର କହିଲେ କ'ଣ ହବ ସେ ତ ଗୋଟିକିଆ ସିଟ୍ ଅଛି ଯେ ତା' କଥା କିଛି ଧରା ଯାଉନି ଆଉ

ହୁଁ ଏ ବି ଜେ ପି ସରକାର ଯଦି ଆସି ଯାଆନ୍ତା ତାହାଲେ ଏତେ ଅସୁବିଧା କ'ଣ ପାଇଁ ହୁଅନ୍ତା ଲୋକ ବୁଝୁ ହୁଁ ଲୋକ ବୁଝୁନାହାନ୍ତି ଖାଲି ବି ଜେ ଡ଼ି ସରକାର ଶାସନ ଗାଦି ଚଳାଉଛି ଆଉ ତାହାଲେ ଆମର ସେଣ୍ଟର୍ ବି ଏଥରକ ଆସିବ ବି ଜେ ପି ଆସିବନି କ'ଣ ହବ ଆଉ କଂଗ୍ରେସ୍ ତ ଆମର ଏଠି ଅଛନ୍ତି ଆଉ କଂଗ୍ରେସ୍ ଦଳ ତ ଆମର ଏଇନା ବୁଡ଼ିଯାଇଛି ଯେ ସେ ଉଠିବାକୁ ତାଙ୍କୁ ଟାଇମ୍ ଲାଗିବ ଆଉ ସେ ବି ଜେ ଡ଼ି ସରକାରକୁ କାଟିବାକୁ ହେଲେ ସରକାର ଥିଲେ ନା କେବଳ ହିଁ ବି ଜେ ପି କାଟିବ ଏ ରାସ୍ତାରେ ଏଠି ପାଣି ଜମା ହେଉଛି ସେଠି ଖାଲ ଅଛି ମେନ୍ରୋଡ଼୍ ତ କାମ ହେଇପାରୁନି ଆଉ ଗାଁ ଗହଳି କ'ଣ କାମ ହବ ଆମର ସେଠି କ'ଣ ସବୁ ଠିକ୍ ଅଛି ସରକାରଙ୍କର ଆ ଟଙ୍କିକିଆ ଚା ସିଆଡ଼ୁ ସେଣ୍ଟର୍ରୁ ଆସୁଥିଲା ମାଗଣା ଚାଉଳ ଇଏ ଟଙ୍କିକିଆ କରି ବିକିଛନ୍ତି ଏଇଠି ଧରା ପଡ଼ିଗଲା ଧରା ପଡ଼ିଗଲା ଚାଉଳ ବନ୍ଦ ପ୍ରଧାନମନ୍ତ୍ରୀ ବର୍ଷକ ପାଇଁ ଏଇନେ ଫ୍ରି ଚାଉଳ କରିଛନ୍ତି ଆଉ ଆଉ ଫ୍ରି ଚାଉଳ ବର୍ଷକ ପାଇଁ ହେଇଛନ୍ତି ସେଣ୍ଟର୍ କରିଛି ଅ ହଉ ଆସିଲେ କଥା ହବା ମୁଁ ରଖୁଛି ଫୋନ୍